ଜଣେ ଭଲ ଶିକ୍ଷିତ ହେବା ପାଇଁ ସମସ୍ତ ପ୍ରକାର ଶିକ୍ଷାକୁ ନିତିକୁ ଅନୁସରଣ କରିବାକୁ ପଡ଼ିବ ଏଥିସହିତ ସେ ଅନ୍ୟମାନଙ୍କୁ ଭଲ ଶିକ୍ଷା ଦେବାରେ ସେ ଭଲ ଭାବରେ ଶିକ୍ଷିତ କଲେ ଅନ୍ୟମାନେ ବି ଶିକ୍ଷିତ ହେବେ ଏବଂ ଏଥି ସହିତ ଆମ ସମାଜ ବା ଦେଶ ବି ଶିକ୍ଷିତ ହୋଇପାରିବ ଏଥି ସଙ୍ଗେସଙ୍ଗେ ସେ ଶିକ୍ଷିତ ଭାବରେ ଗଣିତ ଗଣି ହୋଇପାରିବ